ଆମେ ଯଦି କୃଷିକେ ଦେଖ୍ମା ଏବଂ ଶିଳ୍ପକେ ଯଦି ଦେଖ୍ମା କୃଷି ଉପରେ ବେଶୀ ହେମ୍ପର ପଡ଼ୁ ଯଦ୍ୱାରାକି ଧର ଶିଳ୍ପ ଗୋଟେ ଆମେ କଲା ସେ ତା'ର ଧୂଆଁ ଗୁଡ଼ାକ ଉଡ଼ୁଛେ ତା'ର ଅପରିଷ୍କାର ପାଣି ହେଉଛି ଯେନ୍ଟାକି କୃଷି ସବୁ କ୍ଷତି କରିଦେଉଛେ ଆଉ ବର୍ତ୍ତମାନ ଆମର ବର୍ତ୍ତମାନ ଝାରସୁଗୁଡ଼ାରେବି ଚାଲ ଦେଖ୍ମା ଯେ ଗଛର ପତର ମାନେ ବି ସବୁ କଲା କଲା ହେଇଛି ଚାଷ କର୍ବା ସେଣୁ ଡଷ୍ଟ୍ ଗୁଡ଼ାକ ଯେନ୍ ପ୍ରକାର ଉଡ଼ୁଛି ଯେନ୍ ପ୍ରକାର କରୁଛେ ଯେ ସେମାନଙ୍କର ସେନ ଲୋକ ତା'ର ମାନ କମ୍ପ୍ଲେନ କରୁଛନ୍ କିନ୍ତୁ ତା'ର ସମାଧାନ ସେମାନେ କରିନି ପାର୍ବାର୍ ତ ଏଇ କୃଷିଆର୍ ଶିଳ୍ପ ଭିତରେ ସେ ତା'ର ହିସାବେ କଲା କିନ୍ତୁ କୃଷି ସବୁବେଳେ ଭୋଗେ ମଲା କାଇଁକିରି ବୋଇଲେ ସେ ଜିନିଷଟ କ୍ଷତି ହେଉଛି ତା'ର ଗୋଟେ ସମାଧାନ କରାଯାଉ